ଆମ ଗାଁରେ ମହିଳାମାନେ ମସଲା ଗୁଣ୍ଡ ପିଶିବା ପାଇଁ ଯାହା ଘରେ ଶୀଳ ଦଣ୍ଡା ଢିଙ୍କି ଅଛି ତା ଘରକୁ ମହିଳାମାନେ ଦଳବାନ୍ଧି ମସଲା କୁଟିବାକୁ ଯାଆନ୍ତି ଢେଙ୍କି ସାହାଯ୍ୟରେ ମାଡ଼ି ମାଡ଼ି ମସଲା କୁଟନ୍ତି ଶୀଳ ସାହାଯ୍ୟରେ ମସଲା ପିଶି ବାଟନ୍ତି ଚକିକୁ ଘୁରାଇ ଘୁରାଇ ମଧ୍ୟ ମସଲା ପୀଶନ୍ତି ଏବେ ଆଉ ସେମିତି କେହି କରୁନାହାନ୍ତି ସମସ୍ତଙ୍କ ଘରେ ଗ୍ରାଇଣ୍ଡର ଅଛି ସମସ୍ତେ ମସଲା ପିଶାଇ ଦେଉଛନ୍ତି